ପଶୁ ଉତ୍ପାଦ ଗୁଡ଼ିକର ପ୍ରକ୍ରିୟାକରଣ ଆର ଅର୍ଥ ହଉ ଯେ ପଶୁ ସଂଖ୍ୟା ଆମେ କେନ୍ତା କରି ବଢ଼ାମା ପଶୁ ସଂଖ୍ୟା ଆମ କେନ୍ଦ୍ରରେ ବଢ଼ାମା ବର୍ତ୍ତମାନ ତ ସରକାର ବିଭିନ୍ନ ପଦ୍ଧତି ବାହାର କଲାନ ଯେନ୍ଟାକି ଆମର୍ ଜର୍ସି ଗାଈ ରଖ୍ଲେ ସେ ଗାଁ ମଞ୍ଜି ଦେଇ କିରି ଛୁଆ ବନଉଛନ୍ ମାଈ ଛୁଆ ଆଉ ତା'ପରେ ଗାଈ ଦ୍ୱାରା ଗୋରସ ଉତ୍ପାଦନ ହଉଛେ ଗୋରସକେ ସୋସାଇଟିମାନଙ୍କୁ ବିକି କରି ଦୁଇ ପଇସା ରୋଜଗାର ହଉଛି ଚାଷୀମାନଙ୍କ ଯେନ୍ଟାକି ଦୁଗ୍ଧ ଚାଷୀ ବୋଲି କହୁଛ ଆର୍ ଚାଷୀ ଚାଷ କରବାର୍ ଲାଗି ଆମର୍ ଚାଷୀ ଭାଇମାନେ କୃଷକମାନେ ବଳଦ ରଖୁଛନ୍ ଯେନ୍ଟା ହଲ ବୋଲି କହୁଛନ୍ତି ପର୍ ବଳଦ ରଖିକିରି ସେଇଟା ଲଙ୍ଗଳ ଫାନିକିରି ଚାଷବାସରେ ବ୍ୟବହାର କରୁଛନ୍ ମଖଲି ଯୋଗାବାର୍ କି ଧାନ ଯୋଗାବାର୍ରେ ଫଳ ଚାଷ କର୍ବାର୍ଟା ବଢ଼ିଆଁ ଏବେ ତ ବିଭିନ୍ନ ପ୍ରକାର ଯନ୍ତ୍ରପାତି ବାହାରି ଗଲାନ କିନ୍ତୁ ଆଗରୁ ହଲ୍ରେ ଭଲ ଚାଷ ହଉଥିଲା ଏବେ ବି ଆମର ଗାଁ ଗହଳିମାନଙ୍କୁ ହଲ୍ ଫଲ୍ ରଖୁଛନ୍ ଚାଷବାସ କରୁଛନ୍ ତାର୍ ସାଙ୍ଗେ ସାଙ୍ଗେ ଯେନ୍ ଗାଈ ଗୋରୁ ଲୋକ ପୋଶୁଛନ୍ ଦୁଇପଟ ଚାରିପଟ ଗାଈଥିଲେ ପାଞ୍ଚ ପାଞ୍ଚ ଟା ଗୋରୁର ଚଲାଇବି ଚାରି ପଟଯାକ ଥିଲେ କୋଡ଼ିଏ ଲିଟର ହେଲାନ ବୋଟ୍ଲ ଲିଟର ଚାଳିଶି ଟଙ୍କା ହିସାବେ ହେଲେ ଯେ ଯୋଉଟାକି ଚଉରାଅଶୀ ଅଶୀ ଟଙ୍କାର ଆରମ୍ଭ କରି ଆଠଶହ ନଅଶହ ଟଙ୍କା ବି ରୋଜଗାର କରିପାରବେ ଚାର ପାଞ୍ଚ କରି ଗାଈ ରଖିଲେ ତାର୍ ସାଙ୍ଗେ ସାଙ୍ଗେ ଯେନ୍ ବାଛୁରୀ ମାନେ ହେବେ ବାଛୁରୀ ଆ ସେ ତା'ର ଗାଈର ବି ବଂଶ ବଢ଼େଇ ବସବା ଦୁଇ ପଟ୍ ଟା ଚାର୍ ପଟ୍ ହେବେ ଚାରପଟ୍ ଟା ଆଠ ପଟ୍ ହେବେ ତାଙ୍କର ଛୁଆମାନଙ୍କୁ ମିଶାଇଲେ ତାର୍ ସେ ଛୁଆମାନେ ବଡ଼ ବଡ଼ ହେଲେ ରଖି ପାରିଲେ ସେଇଟା ବି ଆଠ ପଟ୍ ଗାଈର ଗୋରୁ ସେବାଠୁଁ ତାର୍ ସାଙ୍ଗେ ସାଙ୍ଗେ ବାଛୁରୀମାନଙ୍କୁ ବିକି କରିବ ଦୁଇ ପଇସା ରୋଜଗାର କରିପାରବେ ଏବେ ତ ମୁଁ ଗାଈ ଗୋରୁ ବେପାର ବି କଲେନ ଯେନ୍ଟାକି ବଜାରୁ ପାଞ୍ଚହଜାର କିଣିକିରି ଆଣିଲେ ସାତହଜାର ଆଠହଜାର ଦଶ ହଜାର ବିକିିକିରିି ଦୁଇ ପଇସା ରୋଜଗାର କରିନିଅ ସେ ଯାହା ବି ହଉ ଆମେ ସମସ୍ତେ ଗାଈ ଗୋରୁ ରଖ୍ବାର୍ କଥା ଗାଈ ଗୋରୁ ରଖ୍ବାର୍ ଲାଗି କିଛି ଖତ୍ ସାର୍ ବି ମିଳୁଛେ କିଛି ତ ଆପସା ବି ବିିକି ଭାଙ୍ଗିକିରି ମିଲୁଛେ ତାର୍ ସାଙ୍ଗେ ସାଙ୍ଗେ ଗୁରସ୍ ବି ଖାଏବାର୍ ପିଇବାର୍ ସାଙ୍ଗେ